ବର୍ତ୍ତମାନ ଏଲ୍ ପି ଜି ସହଯୋଗ ଅଛି ଏଥିରୁ ଏଥିରେ ଆଗ ଅପେକ୍ଷା ଆଗେ ଆମେ କାଠ ଦେଇକି ବ୍ୟବହାର କାଠ ଦେଇକି ଆମେ ଭାତ ରୋଷେଇବାସ କରୁଥିଲୁ ଆଗ ପାଖ ଯେଉଁ ରୋଷେଇ କରିବା ମଧ୍ୟରୁ ପି ଜି ଗ୍ୟାସ୍ ମାଧ୍ୟମର ରୋଷେଇ ବା ଶୈଳୀ ଅଲଗା ଏହିର ଅନୁଭୂତି ହେଲା ପି ଜି ଗ୍ୟାସ୍ରେ ଆପଣ ଏକା ସାଙ୍ଗରେ ଦୁଇଟା ଜିନିଷ ବସାଇ ପାରିବେ ଭାତ ତା ସହିତ ତରକାରୀ ବସେଇ ପାରିବେ ଆଉ ଏଥିରେ ଆମକୁ ବେଶୀ କଷ୍ଟ କରିବା ପାଇଁ ପଡ଼ିବନି ଆଗରୁ ଯେଉଁ ଆମେ ଚୁଲିରେ ବ୍ୟବହାର କରୁଥିଲୁ ସେଥିରୁ ଆମକୁ ତା ପାଖରେ ବସିବା ପାଇଁ ପଡ଼ୁଥିଲା ଆମକୁ ନିଆଁ ଜାଳିବା ପାଇଁ ପଡ଼ୁଥିଲା ମଝିରେ ମଝିରେ ନିଆଁ ଜାଳିବା ପାଇଁ ପଡ଼ୁଥିଲା ଆଉ ପି ଜି ଗ୍ୟାସ୍ରେ ଏବେ ଆମେ ଗ୍ୟାସ୍ଟାକୁ ଜଳେଇ ଦେବୁ ଆଉ ତା ମଧ୍ୟରେ ଆମେ କିଛି ଏଗୁଡ଼ା ସେଗୁଡ଼ା କାମ ମଧ୍ୟ ବି କରିପାରିବୁ ସମୟରେ ସମୟରେ ଦେଖା ଦେଖି କରିଦେଲେ ଏଇଟା ସୁରୁଖୁରୁରେ କାମ ହେଇଯାଏ ଆଉ ଆଗରୁ ଯେଉଁ ଆମେ କରୁଥିଲୁ ନିଆଁ ଦେଇକି ନିଆଁ ଦେଇକି ରୋଷେଇ ସେଥିରୁ ଧୂଆଁ ଅଧିକ ହଉଥିଲା ଅଦା ବର୍ଷା ଦିନ ହେଲା ଅଦା କାଠ ଥାଏ ଆଉ ଜାଳିବାରେ ବହୁତ କଷ୍ଟ ହୁଏ ବାସନ ବାସନ କଳା ହେଇଯାଏ ଆଉ ବାସନ ମାଜିବାରେ ଆମକୁ ବହୁତ କଷ୍ଟ ହେଇଥାଏ ଆଉ ସେଥିରୁ ଆମକୁ ଘର ଘର ବି ଧୂଆଁରେ ହେଇଯାଏ କଳା ପତ୍ର ହେଇଯାଏ କଳା ବି ହେଇଯାଏ ଆଉ ସେଇ ପାଇଁ ଆମ ପି ଜି ଗ୍ୟାସ୍ ଆମକୁ ସୁବିଧା କରିଦେଇଛି ପି ଜି ଗ୍ୟାସ୍ରେ କିଛି ଧୂଆଁର କିଛି ପ୍ରୋବ୍ଲେମ୍ ହୁଏନି କି ବାସନ ବାସନ ଓଦା ହୁଏ ବାସନ ବାସନ କଳା ହୁଏନି ଆମକୁ ମାଜିବାରେ ସୁବିଧା ହୁଏ ଆଉ ଏବେ ଏଲ୍ ପି ଜି ଗ୍ୟାସ୍ ହେଲେ ଚୁଲିକି ହେଲେ ଆମେ ସ୍ଥାନାନ୍ତର କରିପାରିବାନି ଏଲ୍ ପି ଜି ଗ୍ୟାସ୍ ହେଲେ ଆପଣଙ୍କୁ ଯେଉଁଠି ଇଚ୍ଛା ହେବ ସେଇଠି ରୋଷେଇ କରିପାରିବେ